ହ୍ୟାଲୋ ଶୁଭମ୍ ମୁଁ ଯେଉଁ ଫ୍ୟାନ୍ ଆଲୋକ ଭାଇ କତିରୁ ଆଣିଥିଲି ସେ କାଇଁ ନା ମୋର ଚିହ୍ନାପରିଚିତ ତାଙ୍କ କତୁରୁ ମୁଁ ଆଠଶହ ଟଙ୍କା ଦେଇକି ପନ୍ଦରଶହ ଟଙ୍କା ଦେଇକି ଫ୍ୟାନ୍ଟେ ଆଣିଥିଲି ସେ ଫ୍ୟାନ୍ଟିର ତିନି ମାସ ଯାଇଛି କି ନାହିଁ ସେ ଫ୍ୟାନ୍ର ଫ୍ୟାନ୍ଟି କୌଣସି ଖରାପ ହେଇ ଯାଇଥିଲା ମୁଁ ଦୋକାନକୁ ନେଇକି ଗଲି ଯେ ସେ କହିଲେ ଯେ ମୁଁ ଫ୍ୟାନ୍ରେ କୌଣସି ସଜାଡ଼ି ପାରିବିନି କି ଫେରସ୍ତ କରି ପାରିବିନି ମୁଁ କହିଲି ଯେ ଏକ୍ସପାରି ଡେଟ୍ ମ୍ୟାକ୍ସିମମ୍ ଡେଟ୍ ହେଲା ୱାନ୍ ତିନିଶହ ପଞ୍ଚଷଠି ଡେଜ୍ ସେ କହିଲେ ଯେ ମୁଁ ଏଇନା ସେ କୌଣସି କହି ପାରିବିନି କାହିଁକିନା ସେ ମୋ ଚିହ୍ନା ଲୋକ ହୋଇଥିଲେ ବି ସିଏ ମୋତେ ଧୋକା ଦେଇଦେଲେ ଶୁଭମ୍ କ'ଣ କରିବା ସେ ମୁଁ ଯାଇଥିଲି ସିଏ ମୋ କିନା ଚିହ୍ନାପରିଚିତ ସେଥିପାଇଁ ମୁଁ କଁ କରିବା ଆମେ ସେ ବହୁତ ଖରାପ ଲୋକ ହେତୁ ତାକୁ ତାଙ୍କୁ ତ ମୁଁ ଜାଣି ନଥିଲି ସିଏ ଏତେ ଖରାପ ଭଲ ଲୋକ କତିକି ଗଲେ ଏହା ହୋଇଛି